ଓଡ଼ିଆ ଭାଷାରେ କିଛି ଆକର୍ଷଣୀୟ ଏବଂ ଅସାଧାରଣ ଶବ୍ଦ ହେଉଛିି କିଛିଟା ଲୋକମାନେ ମାତୃଭାଷା ଲଗାଇଥାନ୍ତି ତ ସେଇଟାକୁ ହିଁ ଓଡ଼ିଆ ଭାଷାରେ ଅସାଧାରଣ ଖଣ୍ଡବାକ୍ୟ ଆକର୍ଷଣୀୟ ବୋଲି କୁହାଯାଇଛି